ହଁ ଭାଇ ତମେ କେଉଁଠି ଅଛ କେତେବେଳେ ଆସିବ କେତେବେଳେ କେତେ ସମୟ ଲାଗିବ ଆସିବା ପାଇଁ ଆମର ଡେରି ହୋଇ ଯାଉଛି ତ ଆମକୁ ଜଲ୍ଦି ଯାଇକି ପହଞ୍ଚିବାର ଅଛି ତୁମେ ଟିକେ ଜଲ୍ଦି ଆସିବା ପାଇଁ ଚେଷ୍ଟା କର ଏବେ କେଉଁ ଜାଗାରେ ଅଛ ଆସିବା ପାଇଁ କେତେ ଟାଇମ୍ ଲାଗିବ ସମୟ କେତେଟା ସମୟ ପର୍ଯ୍ୟନ୍ତ ଆସିକି ପହଞ୍ଚି ପାରିବ କେତେ ସମୟ ଭିତରେ ତ ଭାଇ ଜଲ୍ଦି ଟିକେ ଆସିକି ପହଞ୍ଚନ୍ତୁ ଆମର ଲେଟ୍ ହେଇ ଡେରି ହୋଇଯାଉଛି ଆମେ ଯାଇକି ସେ ଜାଗାରେ ପହଞ୍ଚିବାର ଅଛି ଜଲ୍ଦିରେ